ସାଧାରଣତଃ ମୁଁ ଟ୍ରେକରେ କେବେ ଚଢ଼ିନଥିଲି କିନ୍ତୁ ଥରେ କେଦାରନାଥ ଯାଇଥିଲି ଏବଂ ସେଥିରେ ଟ୍ରେକରେ ଚଢ଼ା ହୁଏ ଏବଂ ଅନେକପ୍ରକାର ଅନେକ ବ୍ୟକ୍ତି କି ଘୋଡ଼ାରେ ବା ଗଧ ପିଠିରେ ବସିକି ଯାଆନ୍ତି ଅନେକ ଟ୍ରେକ ଜରିଆରେ ଯାଆନ୍ତି ଏବଂ ଟ୍ରେକରେ ଚଢ଼ିବା ସମୟରେ ମୋ ସହ ଗୋଟିଏ ଘଟଣା ହେଇଥିଲା ଜାହାକି ମୁଁ ତଳକୁ ପଡ଼ିଯାଇଥିଲି ଏବଂ ଟ୍ରେକରେ ଚଢ଼ିବା ସମୟରେ ନିଜକୁ ଧ୍ୟାନ ରଖିବା ଦରକାର ଯେ ଠିକରେ ଯିବା ଦରକାର ଏବଂ ଆଗ ପଛ ଠିକରେ ଦେଖିକି ଯିବା ଦରକାର ନହେଲେ ଅନେକ ପ୍ରକାର ଘଟଣା ଘଟିଥାଏ ଯାହାଫଳରେ ନିଜର କ୍ଷତି ହୋଇଥାଏ ତ ଆମକୁ ସାବଧାନ ହେବାପାଇଁ ପଡ଼ିବ ଟ୍ରେକରେ ଚଢ଼ିବା ସମୟରେ ଏବଂ ଟ୍ରେକରେ ଫଟୋ ମଧ୍ୟ ମୁଁ କାଢିଥିଲି ଏବଂଟ୍ରେକରେ ଚଢ଼ିବା ସମୟରେ ଅନେକ ପ୍ରକାର ଦୃଶ୍ୟ ଦେଖାଯାଏ ଏବଂ ତାହାକୁ ନିଜ ଫୋନରେ କ୍ୟାପଚର କରିବାପାଇଁ ବା ଫଟୋ କାଢିବା ପାଇଁ ବହୁତ ଭଲଲାଗେ ଯାହାଦ୍ଵାରା ସେହି ଫଟୋକୁ ମୁଁ କାଢ଼ି ସୋସିଆଲ ମଡ଼ିଆରେ ପୋଷ୍ଟ କରେ ଯେମିତି ଆମର ଇନଷ୍ଟାଗ୍ରାମ ରହିଲା ବା ଫେସବୁକ ରହିଲା ବା କିଛି ଭିଡ଼ିଓ କରିକି ତାକୁ ୟୁଟୁବରେ ଛାଡ଼ିବା ଯାହାଦ୍ଵାରା କି ଅନେକ ଲୋକଙ୍କ ପାଖକୁ ଭିଡ଼ିଓ ପୋଷ୍ଟ ସେୟାର ହୋଇପାରିବ ଏବଂ ସେମାନେ ମଧ୍ୟ ସେହି ଯାଗାକୁ ଦେଖିପାରିବେ ଏବଂ ଜାଣିପାରିବେ ଆଉ ସେହି ଜାଗାରେ ସେମାନେ ଭ୍ରମଣ କରିପାରିବେ ଏଥି ନିମନ୍ତେ ମୁଁ ମଧ୍ୟ ଟ୍ରେକରେ ଚଢ଼ିବା ସମୟରେ ଥରେ ଫଟୋ କ୍ଲିକ କରିଥିଲି ଏବଂ ଏହାକୁ ସୋସିଆଲ ମିଡ଼ିଆ ବା ଇନ୍ସଟାଗ୍ରାମରେ ପୋଷ୍ଟ କରିଥିଲି ଏବଂ ମୋତେ ବହୁତ ଲାଇକ ମଧ୍ୟ ମିଳିଥିଲା